ଆମ ଗ୍ରାମରେ ଲୋକମାନେ ନିଜ ଜମିରେ ଚାଷ କରନ୍ତି ଏବଂ ସେହି ଜମିରୁ ଫଳ ଫଳ ଆଣି ଗାଁ'ମାନଙ୍କରେ ବିକ୍ରି କରନ୍ତି ଏବଂ ବଜାର ମାନଙ୍କରେ ବିକ୍ରି କରନ୍ତି ସେମାନେ ଚାଷ କରିବାର ଜିନିଷ ହେଉଛି ଜିନିଷ ସେଗୁଡ଼ାକ ସେମାନଙ୍କ ନିକଟରେ ସରକାର କିଛି ବି କୌଣସି ସୁବିଧା ଦେଇ ଦେଉନାହାନ୍ତି ଯାହାଦ୍ୱାରା ଲୋକମାନେ ବା କୃଷକମାନେ ତା'ର ସମ୍ମୁଖୀନ ହେଉଛନ୍ତି ଏବଂ ଜମିରେ ପାଣି ଦେବା ପାଇଁ ହେଲେ ବି ନଦୀର ଝରଣାର ଆବଶ୍ୟକ ରହିଛି ଏବଂ ଲୋକମାନେ ସେଇ ନଦୀ ଓ ଝରଣାକୁ ଅପରିଷ୍କାର କରୁଛନ୍ତି ଅଳିଆ ହେରିକା ପକେଇ ସେଇ ଜମି ସେଇ ନଦୀର ପାଣିକୁ ଅପରିଷ୍କାର କରିବା ଦ୍ୱାରା କୃଷକମାନେ ସେହି ପାଣିକୁ ନେଇ ନିଜ ଜମିରେ ପକାଇ ଫସଲ ଲଗାଇଥାନ୍ତି ଯାହାଦ୍ୱାରା ସେହି ଫସଲ ଲଗେଇବାରୁ ଫସଲ ଗୁଡ଼ାକ ନଷ୍ଟ ହେଇଯାଇଥାଏ ଯାହାଦ୍ୱାରା ରାସାୟନିକ ଦ୍ରବ୍ୟ ସବୁ ରହିଥାଏ ଏବଂ ଲୋକମାନେ ସେଇଆକୁ ଖାଇକି ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥାଏ ଯଦି ସରକାର ତାଙ୍କର ତାଙ୍କ ପାଇଁ କୌଣସି ସୁବିଧା କରି କରିଥାନ୍ତି ତାହା ହେଉଛି